ଆମର ପ୍ରିୟ ସହର ହେଉଛି ରଣପୁର ଆମେ ସନ୍ଧ୍ୟା ହେଲେ ସାଙ୍ଗ ସାଥି ମାନେ ମିଶି ରଣପୁର ବୁଲିବା ପାଇଁ ଯାଉ ଆମେ ରଣପୁର ଗଲା ମାନେ ପ୍ରଥମେ ଆମେ ଏଟିଏମ୍କୁ ଯାଇଥାଉ ଏଟିଏମ୍ରୁ ପଇସା ଉଠେଇ ସାରିଲା ପରେ ଆମେ ତା' ସାଇଡ଼୍ରେ ଥିବା ଗୁପଚୁପ ଖାଇ ଥାଉ ଗୁପଚୁପ ଖାଇ ସାରିଲା ପରେ ଆମକୁ ଯଦି ଆଉ କିଛି ଖାଇବାକୁ ଇଚ୍ଛା ହୁଏ ଆମେ ତାପରେ ଡିସାଇଡ଼୍ କରୁ ଯେ ଆମେ ଯିବା ଅଞ୍ଜଳି ଫାଷ୍ଟ ଫୁଡ଼ ଖାଇବା ଅଞ୍ଜଳି ଫାଷ୍ଟ ଫୁଡ଼କୁ ଆସିକି ଖାଇଲା ପରେ ଆମେ ସେଇଠି ବିଲ୍ ପେମେଣ୍ଟ କରି ସେଇଠୁ ଆସିଥାଉ ଆସିଲା ପରେ ଆମର କିନ୍ତୁ ଟିକେ ଚା' ପିଇବାକୁ ଇଚ୍ଛା ହୁଏ ଆମେ ଚା' ପିଇବାକୁ କଣ କରୁ ରଣପୁର ମନ୍ଦିର ପାଖରେ ଥିବା ଗୋଟିଏ ଚା' ଦୋକାନ ମାଉସା ଚା' ଦୋକାନ ଅଛି ସେଇଠି ଆମେ ଯାଇ ଚା' ପିଇଥାଉ ଯଦି ଚା ପିଇ ସାରିଲା ପରେ ଆମକୁ ଟିକେ ଅବାଗିଆ ଲାଗେ ବୁଲା ବୁଲି କରିବା ପାଇଁ ତାହେଲେ ରଣପୁରରେ ଦୁଇଟି ଦର୍ଶନୀୟ ସ୍ଥାନ ଅଛି ଗୋଟିଏ ଅଛି ଜଗନ୍ନାଥ ମନ୍ଦିର ଆଉ ଗୋଟିଏ ଅଛି ମା' ମଣିନାଗ ମନ୍ଦିର ଆମେ କ'ଣ କରିଥାଉ ମା' ମଣିନାଗ ମନ୍ଦିରକୁ ଯାତ୍ରା କରିଥାଉ ମା' ମଣିନାଗ ମନ୍ଦିର କୁ ଯାତ୍ରା କରିବାକୁ ହେଲେ ଆମକୁ ଛଅ କିଲୋମିଟର ଯିବାକୁ ପଡ଼ିବ ଛଅ କିଲୋମିଟର ହେଉଛି ଆମର ଘାଟି ରାସ୍ତା ଘାଟି ରାସ୍ତା ଯିବାକୁ ହେଲେ ଆମକୁ ଗାଡ଼ି ନେଇକି ଯିବାକୁ ହିଁ ପଡିବ ଘାଟି ଯେତେବେଳେ ଆମେ ଉଠିକି ଉପରକୁ ଯାଉ ମା' ମଣିନାଗ ମନ୍ଦିର ଆମେ ଦେଖି ଥାଉ ପ୍ରତି ବର୍ଷ ସେଇଠି ବହୁତ ଧୁମ୍ ଧାମ୍ରେ ଯାତ୍ରା ଫାତ୍ରା ସବୁ ହୁଏ